ଅଣତିରିଶି ମେ ଉଣେଇଶିଶହ ତେସ୍ତରୀ ଷୋହଳ ନଭେମ୍ବର ଉଣେଇଶିଶହ ଅନେଶ୍ୱତ ଅଠେଇଶି ମେ ଉଣେଇଶିଶହ ତେୟାଲବେ ପଚିଶି ଜୁନ ଦୁଇହଜାର ପାଞ୍ଚେ ଚାରି ମାର୍ଚ୍ଚ ଦୁଇହଜାର କୋଡ଼ିଏ ଛବିଶି ଜାନୁଆରୀ ଦୁଇହଜାର ବାଇଶି